କରେଣ୍ଟ୍ରୁ ବିପଦ କନ କନ ଆଜି ଜାନିବା କରେଣ୍ଟ୍ ତାର ଯଦି ଲିକ୍ ଥିବ ସେତେ ମିଶା ବିପଦ ଆଉ କରଣ୍ଟ୍ରୁ ତାର ଗ୍ରାଇଣ୍ଡରକୁ ଯ ମେଲ୍ଟ୍ ମେଲ୍ଟ୍ ହେଇଗଲେ ସେତେ ମିଶା ବିପଦ ଆମେ ପାଖକୁ ଯିବାନାଇଁ ଆମ କରେଣ୍ଟ୍ରୁ କାମ କରିବାକୁ ଗଲେ ଗୋଡ଼ରେ ଜୋତ ଜୋତା ପିନ୍ଧିବାକୁ ହେବ ଆଉ ହାତରେ ଗ୍ଲାସ ପିନ୍ଧିବାକୁ ହେବ ସାବଧାନରେ କାମ କାମ୍ କରିବାକୁ ହେବ ଆମ କରେଣ୍ଟ୍ ବିପଦକୁ ସେ ଗ୍ରାଇଣ୍ଡର କରିବାକୁ ଗଲେ ମେଲ୍ଟ କାରେଣ୍ଟ୍ ମେଲ୍ଟ ହେଇଗଲେ ମିଶା ବିପଦ ଆମେ ସବୁବେଳେ ସାବଧାନ କାମ୍ କରିବାକୁ ପଡ଼ିବ କରେଣ୍ଟ୍ ବିଷୟରେ ସେ କରେଣ୍ଟ୍ରୁ ସବୁବେଲେ ସାବଧାନ୍ରେ ରହିବା ପଡ଼ିବ